ତୁମର୍ ଦୋକାନ୍ରୁ ନେଇଥିବା ଡ୍ରେସ୍ ଥରେ ଧୁଇଦେଲା ପରେ ରଙ୍ଗ୍ ଛାଡ଼ିଗଲା ଡ୍ରେସ୍ର ଫିଟିଙ୍ଗ୍ ବି ଲୁଜ୍ ପଡ଼ିଗଲା ଡିଜାଇନ୍ କରାଯାଇଥିବା ସୂତାଜାକ ବି କାଢି ହେଇଗଲା କିଣିଲାବେଳେ ଜେନ୍ତା ସୁନ୍ଦର୍ ଲାଗୁଥିଲା ଏବେ ଆଉ ସେ ସୁନ୍ଦର୍ଟା ନାଇଁ ଲାଗ୍ବାର୍ ସେଥିର୍ଲାଗି ଇ କୁର୍ତ୍ତୀଟା ଘିନିକରି ମୋତେ ବହୁତ୍ ଦୁଃଖ୍ ଲାଗୁଛେ ଡ୍ରେସ୍ର କପଡ଼ା ବି ଭଲ୍ ନାଇଁ ପଡ଼୍ଲା ପଏସାକେ ଦେଖ୍ଲାବେଲେ ଡ୍ରେସ୍ଟା ମହଙ୍ଗା ହେଇଗଲା